ମୁଁ ଯେଉଁ ଫ୍ୟାନ୍ଟି କିଣିଛି ତା'ର ଖରାପ ଗୁଣ ହେଲା କ'ଣ ନା ସେ ଟିକେ ସମୟ ବୁଲିଲା ପରେ ଗରମ ହୋଇଯାଉଛି ଗରମ ସେହିଥିରେ ହେଉଛି କ'ଣ ନା ବେଶି ସମୟ ବୁଲିଲା ପରେ ଇଲେକ୍ଟ୍ରି ବିଲ୍ ଆସୁଛି ଇଲେକ୍ଟ୍ରି ବିଲ୍ ଆସିବା ପରେ ଟଙ୍କା ଦେବାକୁ ପଡ଼ୁଛି ଅଧିକା ତା'ଭିତରେ ମୁଁ ଆଉ ଫ୍ୟାନ୍ଟି ଅଧିକା ପଇସା ଦେଇକି କିଣିଥିଲି ତେଣୁ କରି ମୁଁ ଅସୁବିଧାରେ ପଡ଼ୁଛି ଆଉ